ହଁ ଭାଇ ମୋର କେତେ ଟଙ୍କା ହେଲା ପଚାଶ ଟଙ୍କା ଆରେ ଆରେ ମୁଁ ପର୍ସଟା ଛାଡ଼ି ଦେଇ ଆସିଛି ଭାଇ ଆପଣ ଅନଲାଇନ୍ ପେମେଣ୍ଟ ନଉ ନାହାନ୍ତି ଆପଣଙ୍କର ଅଛି ଫୋନ୍ପେ ଗୁଗୁଲ ପେ କି ପେଟିଏମ୍ କିଛି ଅଛି ହଁ ମୁଁ ପର୍ସଟା ଛାଡ଼ି ଦେଇ ଆସିଛି ତ ମୁଁ କ'ଣ କରିବି ସେଥିପାଇଁ ଅନଲାଇନ୍ ଏବେ ତ ସବୁଆଡ଼େ କ୍ୟାସଲେସ୍ ପେମେଣ୍ଟ ଚାଲିଛି ତ ମୁଁ ମୁଁ ବି ଭୁଲରେ ପର୍ସଟା ବି ଛାଡ଼ି ଦେଇଆସିିଛି ଆପଣଙ୍କର ଅନଲାଇନ୍ ପେମେଣ୍ଟ ସିଷ୍ଟମ ତ ଏବେ ସବୁଠି ହେଇଗଲାଣି ନା ତ ଲୋକ ବି ଆଉ କେହି ପର୍ସ ୟୁଜ୍ କରୁନାହା ମାନେ ଆଣୁନାହାନ୍ତି ସାଙ୍ଗରେ ପଇସା କ୍ୟାସ୍ କେହି ଆଣୁନାହାନ୍ତି ସମସ୍ତଙ୍କ ଫୋନ୍ରେ ତ ଆକାଉଣ୍ଟଟା ଲିଙ୍କ ରହୁଛି ନା ଫୋନ ଆକାଉଣ୍ଟଟା ସେଥିପାଇଁ ସମସ୍ତେ ଫୋନ୍ପେ ଜି ଗୁଗୁଲ୍ ପେ ୟୁଜ୍ କରୁଛନ୍ତି ହଁ ଆପଣ ଅଛ ଆପଣଙ୍କର ଅଛି ଯଦି କୁହନ୍ତୁ ମୁଁ ସେଇଥିରେ ପେମେଣ୍ଟ କରିଦେବି ଅନଲାଇନ୍ ପେମେଣ୍ଟ ହଁ ହଁ ଆପଣଙ୍କର ଏଇଟା ଭଲ ହବ ଆପଣ ଯଦି ଗୋଟେ ସ୍କାନର ରଖିଦେବେ ତା'ହେଲେ ତ ଆଉ ତ କେହି କ୍ୟାସ୍ ଆଣୁନାହାନ୍ତି ନା ତେଣୁ ଆପଣଙ୍କୁ ସୁବିଧା ହବ ସମସ୍ତେ ପେମେଣ୍ଟ କରିବା ପାଇଁ ହଁ ଆପଣଙ୍କର ଯଦି ନା ମାନେ ଯେଉଁ ସ୍କାନର ରଖି ନାହାଁନ୍ତି ତା'ହେଲେ ଆପଣଙ୍କ ନମ୍ବରଟା କୁହନ୍ତୁ ମୁଁ ଦେଇଦେବି ସେଇଥିରେ ଓହୋ ଆପଣଙ୍କ ନାଇଁ ତ ଆପଣଙ୍କର କିଏ ଘର ଲୋକ କି କାହାର ବି ଥିବ ଥିବ ସେମାନେ ଫୋନ୍ପେ ୟୁଜ୍ କରିଥିବେ ତାଙ୍କ ନମ୍ବରଟା କୁହନ୍ତୁ ଆପଣଙ୍କ ମୋ ଆକାଉଣ୍ଟରୁ ସେଠିକି ପଇସାଟା ଟ୍ରାନ୍ସଫର ହେଇଯିବ ଆଜ୍ଞା ଆଜ୍ଞା ନମ୍ବରଟା କୁହନ୍ତୁ ହଁ ହଁ ହଁ ହଉ ହଉ

ହଁ ହଁ ଏବେ ମୁଁ ପଇସା ଟ୍ରାନ୍ସଫର ହେଇଗଲା ଆପଣ ତାଙ୍କଠୁ କଲ୍ କରି ବୁଝିଦେବେ ଆଉ ହଁ ହଁ ହଁ ହଉ ହୁଁ